ପାଞ୍ଚ ଦଶ ଉଣେଇଶଶହ ପଞ୍ଚାନବେ ପନ୍ଦର ଚାରି ଦୁଇ ହଜାର ଚାରି

ତିନି ଦୁଇ ହଜାର ନଅ ଚବିଶ ଏକ ଦୁଇ ହଜାର ଅଠର ସତେଇଶ ଛଅ ଦୁଇ ହଜାର କୋଡ଼ିଏ